ମୁଁ ପ୍ରତ୍ୟେକ ଦିନ ଯୋଗ କରେ ଯୋଗ କରିବା ଫଳରେ ନିଜକୁ ବହୁତ ଫିଟ୍ ଅନୁଭବ କରେ ଏବଂ ଯେଉଁ ଯେଉଁ ଯୋଗ କରେ ସେ ଯୋଗଗୁଡ଼ିକ ହେଉଛି ବ୍ରଜା ସନ ମୟୂରାସନ ମୟୂରାସନ କରିବା ଫଳରେ ପେଟର ଚର୍ବି ଅଂଶ କମିଯାଏ ଏବଂ ଦିନେ ଦିନେ ସୂର୍ଯ୍ୟାସନ କରେ ସୂର୍ଯ୍ୟାସନ କରିବା ଦ୍ଵାରା ମୁଁ ନିଜକୁ ବହୁତ ଫିଟ୍ ଅନୁଭବ କରେ ମୟୂରାସନ ଦ୍ଵାରା ଆପଣ ଯେତେ ବଡ଼ ମୋଟା ଲୋକ ହୁଅନ୍ତୁନା କାହିଁକି ନିଶ୍ଚିତ ଭାବରେ ଆପଣଙ୍କର ପେଟ ଚର୍ବି କମିଯିବ ମୟୂରାସନ କରିବାର ଉପାୟ ଆପଣ ସିଧା ଭାବରେ ଲମ୍ବ ଭାବରେ ଶୋଇ କହୁଣି ଦୁଇଟା ଆପଣ ନାହି ତଳେ ଦେଇ ନିଜକୁ ପାରାଲାଲ୍ ଭାବରେ ରହିବେ ଏବଂ ନିଶ୍ଚିତ ଭାବରେ ଆପଣଙ୍କର ପେଟ ମାସେ ଭିତରେ ନିଶ୍ଚିତ ଭାବରେ କମିଯିବ